ହଁ ସାର୍ ହଁ ନ

ମୁଁ ଆଖି ଅପରେସନ୍ କରିବାକୁ ଚାହୁଁଛି ଆଉ ମେଡ଼ିକାଲ୍ ତରଫରୁ କ'ଣ ସୁବିଧା ଅଛି କରିବା ପାଇଁ ହଉ କ'ଣ ବିଜୁସ୍ୱାସ୍ଥ୍ୟ କାର୍ଡ଼ରେ କ'ଣ ସୁବିଧା ଅଛି ହଁ ହଁ ମୁଁ ଆଖି ଅପରେସନ୍ କରିବାକୁ ଯାଉଛି ମେଡ଼ିକାଲ୍ ତରଫରୁ ସାହାଯ୍ୟ ମିଳେ ମୋତେ ମୁଁ ଆଖି ଅପରେସନ୍ କରିଥାଆନ୍ତି ହଁ ହଁ

ହଁ ହଁ ମୁଁ ଏଇ ସପ୍ତାହ ଭିତରେ ଆଖି ଅପରେସନ୍ କରିବାକୁ ଚାହୁଁଛି ଯିବା ଆପଣଙ୍କ

ହଁ ହଁ ହଁ ହଁ ସାର୍ ନାଇଁ ମୁଁ ଚାହୁଁଛି ହଁ ଆପଣଙ୍କ ସୁବିଧାରେ ସବୁ ସାହାଯ୍ୟ ମିଳିଲେ ମୁଁ ଆଖି ଅପରେସନ୍ କରିବି ହଁ ହଁ ହଁ ହଁ ହଁ ହଁ ହଁ ମୁଁ ବି ଆମ ଯେତେ ଜଲ୍ଦି ଆଖି ଅପରେସନ୍ ହୋଇଯିବ ସେତେ ଭଲ ମୋ ପାଇଁ ହଁ ସାର୍